ହ୍ୟାଲୋ ମାଇଁ ନମସ୍କାର ନମସ୍କାର ନମସ୍କାର ହଁ ମାଇଁ ଘରେ ସବୁ ଭଲ ଅଛନ୍ତି ଆପଣଙ୍କ ଘରେ ହଁ ମାମା ଭଲ ଅଛନ୍ତି ବାପା ବି ଭଲ ଅଛନ୍ତି ଏଇ ଆମର ଯେଉଁ କପିଳାସ ମନ୍ଦିର ନାହିଁ ସେ ସେଇଠି ଯେଉଁ ମାନେ ପର୍ଯ୍ୟଟକମାନେ ଆସୁଛନ୍ତି ମନ୍ଦିରକୁ ବୁଲାବୁଲି ବା ଦର୍ଶନ କରିବା ପାଇଁ ସେ ମାନେ ପର୍ଯ୍ୟଟକମାନେ କହୁଛନ୍ତି କି କପିଳାସ ମନ୍ଦିରରେ ଆଉ କିଛି ନୂଆ ନୂତନ ଧରଣର କିଛି କାମ ମଧ୍ୟ କଲେ ଭଲ ହୁଅନ୍ତା ସବୁ ପର୍ଯ୍ୟଟକମାନଙ୍କ ପାଇଁ

ହଁ ମାଇଁ ବହୁତ ପ୍ରକର ଲୋକ ଅସୁବିଧା ଭୋଗୁଛନ୍ତି ଏ ଯେଉଁ ପାହାଡ଼ ସାଇଡ଼୍ରେ ମଧ୍ୟ ମାନେ ହାତରେ ଯେଉଁ ଧରିକି ଯିବା ପାଇଁ ସେ ସାହାଯ୍ୟ କଲେ ମଧ୍ୟ ଭଲ ହୁଅନ୍ତା

ହଁ ପାହାଡ଼ ମଝିରେ ଯେଉଁ ମଝିରେ ମଝିରେ ଗୋଟେ ବସିବା ପାଇଁ ଜାଗା କଲେ ଭଲ ହୁଅନ୍ତା ଆଉ ଆଉ ଟ୍ୟାପ୍ର ବ୍ୟବସ୍ଥା ମଧ୍ୟ ଖରା ଦିନ ଯେଉଁ ଆସୁଛି ଖରା ଦିନ ମଧ୍ୟ ଟ୍ୟାପ୍ର ବ୍ୟବସ୍ଥା କଲେ ମଧ୍ୟ ହୁଅନ୍ତା

ଆଉ ସାଇଡ଼୍ରେ ମଧ୍ୟ କିଛି ଗଛ ମଧ୍ୟ ଧାଡ଼ି ଧାଡ଼ି କରି ଲଗାଇଲେ ମଧ୍ୟ ଲୋକମାନେ ଯେଉଁ ଯାଉଛନ୍ତି ସେମନେ ମଧ୍ୟ ଛାଇ ପାଆନ୍ତେ ଯାହା ଫଳରେ ଲୋକମାନେ ଆସ୍ତେ ଆସ୍ତେ ମଧ୍ୟ ଚାଲିକି ଯାଇପାରନ୍ତେ ମନ୍ଦିରକୁ ହଁ ମାଇଁ ହଁ ଆଉ ମନ୍ଦିରରେ ମଧ୍ୟ ବହୁତ ଭିଡ଼ ହେଉଛି କାରଣ ସେ କପିଳାସ ହେଉଛି ଢେଙ୍କାନାଳର ଗୋଟେ ଭଲ ଶୈବପୀଠ ଲୋକମାନେ ବି ବହୁତ ସେଠାରେ ଯାଆନ୍ତି ପୂଜା କରି ଆଉ ଠାକୁରଙ୍କୁ ଦେଖା କରିବା ପାଇଁ ତ ସେଠାରେ ମଧ୍ୟ ବିଭିନ୍ନ ମାନେ ରହିବା ପାଇଁ ଲୋକମାନେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ମଧ୍ୟ ବିଭିନ୍ନ ଜାଗା ମଧ୍ୟ ଖୋଲିଲେ ହୁଅନ୍ତା ଯେଉଁଠି ଲୋକମାନେ ମଧ୍ୟ ରହିପାରିବେ ଆଉ ମନ୍ଦିରକୁ ମନ୍ଦିର ଏତେ ଉଚ୍ଚ ମାନେ ପାହାଡ଼ର ଉଚ୍ଚତାରେ ଅଛି ନା ତ ଲୋକମାନେ ସେଇଠି ରହିପାରିବେ ଘରୁ ଯେଉଁମାନେ ଆସି ପାରୁନାହାନ୍ତି ସେମାନେ ସେଇଠି ରହିପାରିବେ ହଁ ମାଇଁ ହଁ ମାଇଁ ହଁ ମାଇଁ ମାଙ୍କଡ଼ମାନେ ବି ଯେଉଁ ମାନେ ସବୁ ପର୍ଯ୍ୟଟକମାନେ ଯାଉଛନ୍ତି ଯେଉଁ ଭୋଗ ଥାଳି ଫାଳି ସବୁ ନେଇକି ଯାଉଛନ୍ତି ତାଙ୍କଠାରୁ ମଧ୍ୟ ଭୋଗ ସବୁ ଥାଳି ଥୁଳା ନେଇକି ପଳାଉଛନ୍ତି ମନି ପର୍ସ ଫର୍ସ ସବୁ ଚୋରି କରିକି ନେଇକି ପଳାଉଛନ୍ତି

ହଁ ମାଇଁ ସେଇଟା ବି କଲେ ବହୁତ ଭଲ ହୁଅନ୍ତା ହଁ ହଉ ରଖୁଛି ମାଇଁ ମୁଁ ଦଶହରା ଛୁଟିକୁ ଯିବାକୁ ସେଠାକୁ ପ୍ଲାନ୍ କରିଛି ଆମେ ବାପା ମୁଁ ଆଉ ଆପଣଙ୍କ ପରିବାର ଲୋକ ସମସ୍ତେ ମିଶିକି ଯିବା ହଉ ମାଇଁ ରଖୁଛି